ଦୟାକରି ଉଚତ ଉତ୍ପାଦ ସହିତ ଆପଣଙ୍କର ନକରାତ୍ମକ ମୁଭତି ବିଷୟରେ ପଢ଼ାଯାଉଛି ଯେ ଆପଣମାନେ ସମସ୍ତେ ଯେତେବେଲେ ମୋବାଇଲ୍ ଚାର୍ଜ କରନ୍ତି ସେତେବେଲେ ଆପଣଙ୍କୁ ଠିକ୍ ସମୟରେ ଫୋନ୍କୁ ଆଣିବା ନିହାତି ଆବଶ୍ୟକ ନହେଲେ ଆପଣଙ୍କର ଚାର୍ଜ କର୍ଡ଼ ବ୍ଲାଷ୍ଟ ହୋଇଯିବ ସେଥିପାଇଁ ମୁଁ ଆପଣଙ୍କୁ ଅନୁରୋଧ କରୁଛି ଯେତେ ଶୀଘ୍ର ହେବ ଆପଣଙ୍କର ଫୋନ୍ ଆଣି ପାଣି ପକାନ୍ତୁ ଏବଂ ଚାର୍ଜ କର୍ଡ଼ ବ୍ଲାଷ୍ଟ ହବ ନାହିଁ ଯଦି ଆମେ ଅଧିକ ସମୟରେ ଯଦି ମୋବାଇଲ ଚାର୍ଜ ଚାର୍ଜ କରିବା ତାହେଲେ ଆମର ଚାର୍ଜ କର୍ଡ଼ ବ୍ଲାଷ୍ଟ ହୋଇଯାଇପାରେ ସେଥିପାଇଁ ଏବଂ ମଣିଷର ଜୀବନ ବି ଯାଇପାରେ ସେଥିପାଇଁ ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଆପଣ ଯେତେବେଳେ ବି ଫୋନ୍ ଆପଣଙ୍କର ଚାର୍ଜ କରିବେ ଯେ କୌଣସି ସମୟରେ ଆପଣ ଫୋନ୍ ସହିତ ଚାର୍ଜ ହେଲାବେଳେ କଥା ହେବେ ନାହିଁ କାହିଁକି ଏହା ବିପଦ ସଂକଟ ରହିଛିି ଦୟାକରି ଆପଣଙ୍କୁ ଜଣାଇ ଦିଆଯାଉଛି ଯେ ଯଦି ଆପଣ ଚାର୍ଜ ହେଉଥିବା ବେଳେ ଆପଣ ଫୋନ୍ରେ କଥା ହେବେ ନାହିଁ ଏବଂ ବନ୍ଦ କରିକି କଥା ହେ ନହେଲେ ଚାର୍ଜ ହେଲାବେଳକୁ ଚାର୍ଜ ବ୍ଲାଷ୍ଟ ବି ହୋଇପାରିଥାଏ କିନ୍ତୁ ଆପଣମାନେ ସମସ୍ତେ ଜାଣିବା ରଖନ୍ତୁ ଯେ ଯେକୌଣସି ବ୍ୟକ୍ତି ବିଶେଷ ମାନେ ତ ଫୋନ୍ ଆସିଲା ବେଳେ କୌଣସି ଫୋନ୍ ରିସିଭ୍ କରନ୍ ବାକି ବନ୍ଦ ଆଣିକିରି ଫୋନ୍